ନିର୍ବାଚନ ସମୟରେ ବହୁତ ଦଳର ଲୋକମାନେ ଆସିଥାନ୍ତି ମୋତେ ଭୋଟ୍ ଦିଅନ୍ତୁ ମୋତେ ଭୋଟ୍ ଦିଅନ୍ତୁ କହି ସମସ୍ତେ ଆସନ୍ତି ସମସ୍ତେ ମୁଁ ଏଇଟା କରାଇଦେବି ମୁଁ ସେଇଟା କରାଇଦେବି ବୋଲି ବିଭିନ୍ନ ପ୍ରକାର କଥା କୁହନ୍ତି ଏମିତି ପ୍ରତ୍ୟେକ ଦଳର ଲୋକ ସମସ୍ତେ ଆସିକି ବୁଝାଇବାକୁ ଚେଷ୍ଟା କରନ୍ତି ବା କୁହନ୍ତି ତୁମର ଅସୁବିଧା ସବୁ ମୁଁ ଦୂର କରିଦେବି ମୁଁ ଭୋଟ୍ ରେ ଜିତିଲେ ତୁମକୁ ଏଇୟା ଦେବି ସେଇୟା ଦେବି କହିକି ସମସ୍ତେ ଆସିକି କୁହନ୍ତି ତା'ପରେ ମୁଁ ତାହାକୁ ଜଣେ ଆସିକି କୁହେ ମୋତେ ଭୋଟ୍ ଦିଅ ଆଉ ଜଣେ ଆସିକି କୁହେ ମୋତେ ଦିଅ ତା'ପରେ ମୋ ପଇସା ଏତିକି ନିଅ ଏମିତି ଅନେକ ଲୋକ ଅନେକ କଥା କୁହନ୍ତି ତୁମକୁ ମୁଁ ପଇସା ଦେବି ନାଁ ଆଉ ଜଣେ ଆସି କହିବ ମୁଁ ତାକୁ ପଇସା ଦଉଛି ତୁ କାହିଁକି ଦଉଛୁ ତାକୁ ଏମିତି ବିଭିନ୍ନ ପ୍ରକାର କଥା କୁହନ୍ତି ବା ବହୁତ ଅସୁବିଧା ସେଇଠି ସୃଷ୍ଟି ହେଇଥାଏ ତ ଆମେ ସେଇଠି ଜାଣିପାରୁନୁ କାହାକୁ ଆମେ ଭୋଟ୍ ଦେବୁ କାହାକୁ ନାଇଁ କାହାକୁ ଆମେ ଗୋଟେ ଭଲ ଲୋକକୁ ଆମେ ରଖିଲେ ଆମର ଭଲ ନାଁ ଏପଟେ ପଇସାପତ୍ର ଯାଚୁଛନ୍ତି ସେଇଆ ଭାବି ଆମ ମନ ବିଚଳିତ ହେଇଥାଏ ବା ସେଇ ଅସୁବିଧାର ସମ୍ମୁଖୀନ ଆମେ ହେଇଥାଉ ଲୋକମାନେ ବୁଝିପାରନ୍ତି ନାହିଁ ଯିଏକି ଆମକୁ ପଇସା ବି ନ ମିଳୁ ଭଲ ଲୋକ ଗୋଟେକୁ ଆମେ ଭୋଟ ଦେଇକି ଆମର ଅଧିକାର ଆମେ ମାଗିପାରିବା ବୋଲି ସମସ୍ତେ ବୁଝନ୍ତି ନାହିଁ ଅଧିକାଂଶ ଲୋକ ଅଛନ୍ତି ତ ଆମକୁ ଆଜି ପଇସା ଦୁଇ ଶହ ଟଙ୍କା ମିଳିଗଲା ତ ହେଇଗଲା କିଏ ଜିତିଲେ କେତେ କିଏ ହାରିଲେ କେତେ କିଏ କ'ଣ କରୁଛନ୍ତି ନ କରୁଛନ୍ତି ତାଙ୍କର କୁ କିଛି ବି ଯାଏ ଆସେ ନାହିଁ ତେଣୁ ସେମାନେ ପଇସା ବାବଦ ରେ ମଧ୍ୟ ବିକ୍ରି ହୁଅନ୍ତି ସେମାନେ କିଛି ପଇସା ପାଇଁ ତାଙ୍କ ଫଟୋକୁ କିଣି ନିଅନ୍ତି ତ ଆମେ ସମସ୍ତେ ଜନସାଧାରଣ ସେଇଠି ହିଁ ସମସ୍ତେ ଅସୁବିଧା ପାଇଥାଉ ତେଣୁ ଏଇଠାରେ ଭୋଟର ହିଁ ଅସୁବିଧା ହେବାକୁ ସମ୍ମୁଖୀନ ହେଇଥାଏ ବା ତାଙ୍କ ତାଙ୍କ ମଝିରେ ଝଗଡ଼ାଝାଟି କଳି ଝଗଡ଼ା ଏମିତି ଭଙ୍ଗାରୁଜା ପଇସା ଟଙ୍କାରେ ଲୁଟ୍ ଟଙ୍କା ବି ଲୁଟ୍ ହେଇଥାଏ